ନାଚ କରିବା ସମସ୍ତଙ୍କୁ ଭଲ ଲାଗେ ଆଉ ଭଲ ଯେତିକି ଲାଗେ ଦେଖିବାକୁ ମଧ୍ୟ ଠିକ୍ ସେତିକି ଭଲ ଲାଗେ ତ ଯେତେବେଳେ ଆମେ କିଛି ନୂଆ ପ୍ରକାର ନାଚ ଶିଖୁ ତା'ହେଲେ ଆମକୁ କିଏ ଶିଖେଇବା ପାଇଁ କିଏ ଜଣେ ଦରକାର ଆଉ ସିଏ ହେଉଛି କୋରିଓଗ୍ରାଫି କି କୋରିଓଗ୍ରାଫର ଯିଏ ଆମକୁ ଶିଖାନ୍ତି ତ ଆମେ ଯେତେବେଳକୁ ତାଙ୍କ ପାଖକୁ ଯାଉ ତ କିଛି ନ ଜାଣିକି ଯାଉ ଯେମିତିକି ଗୋଟିଏ ଗୀତରେ କେମିତି ନାଚ ହେବ ତ ସେ ଗୀତର ସମୟ କିଭଳି ଥିବ କେଉଁ ସମୟରେ କ'ଣ କରିବ ସେ ସମସ୍ତ ଜିନିଷ ଆମକୁ କୋରିଓଗ୍ରାଫର ହିଁ ଶିଖେଇଥାଏ ତ ଆମେ କିଛି ନୂଆ ଆଶା ନେଇକି କିଛି ନୂଆ ନାଚ ଶିଖିବାର ସେ ଆଶା ନେଇକି ଆମେ ଗୋଟିଏ କୋରିଓଗ୍ରାଫର ପାଖକୁ ଯାଇଥାଉ ଯେ ସେ ଆମକୁ କିଛି ଶିଖେଇବ ବୋଲି